ଭାରତରେ ଆମର ଜଣେ ଯୋଗ ପ୍ରିୟ ଲୋକ ରାମଦେବ ବାବା ଅଛନ୍ତି ସେ ଆମକୁ ବହୁତ ସୁନ୍ଦର ଭାବରେ ଯୋଗ ଶିଖାନ୍ତି ସେ ଆମମାନଙ୍କୁ ଆମ ଶରୀରର କିଛି ଅସୁବିଧା ହୋଇଥିବା ସମ୍ମୁଖୀନ ସେ ଯୋଗ କରନ୍ତି ଶିଖାନ୍ତି ଏମିତି କଲେ ଆପଣଙ୍କ ଦେହ ସୁସ୍ଥ ରହିବ ସଖାଳୁ ଉଠି ଆମେ ଯୋଗ କରିବା ଦ୍ୱାରା ଆମ ଶରୀର ଭଲ ରହେ ଆମ ଦିନ ଭଲରେ କଟେ ସେ ରାମଦେବ ବାବା ଆମକୁ ଶିଖାନ୍ତି ତାଙ୍କର ମଧ୍ୟ ବହୁତ ପ୍ରଡ଼କ୍ଟ ଅଛି ପତାଞ୍ଜଳି ନାମରେ ସେ ବହୁତ ପ୍ରଡ଼କ୍ଟ ରଖିଛନ୍ତି ବନାଇଛନ୍ତି ତାଙ୍କର ଗୋଟିଏ ଆଶ୍ରମରେ ଏ ପ୍ରଡ଼କ୍ଟ ମିଳୁଛି କିମ୍ବା ଛୋଟିଆ ଦୋକାନ ସହର ଭିତରେ ଗୋଟେ ଗୋଟେ ଦୋକାନ ରହିଚି ସେଇଠି ଆପଣ ରାମଦେବ ବାବା ବହୁତ ପ୍ରଡ଼କ୍ଟ ତାଙ୍କର ଅଁଳା ତେଲ ବହୁତ ବିଭିନ୍ନ ପ୍ରକାରର ଜିନିଷ ସେଇଠି ଦେଖିବାକୁ ମିଳେ ଏଲୋଭେରା ଏଇ ସବୁ କା ଆମେ ଯୋଗ ଶିଖି ତାଙ୍କଠୁ ବହୁତ ଉପକୃତ ହୋଇଛୁ